ଦେଖନ୍ତୁ ଆମେ ଯେମିତି ମାନେ ବାଟି ଖେଳୁଛୁ ବାଟି ଆଉ ଚାରା ଗେମ୍ ଫ୍ରି ଫାୟାର୍ ପବ୍ଜି ବି ଜି ଏ ମ୍ ବହୁତ ଜିନିଷ ଅଛି ଆମେ ଖେଳୁଛୁ ଯେ ମାତ୍ର ଗେମ୍ ଭିତରେ ଆମର ସାଙ୍ଗସାଥି ଗୋଟେ ଜାଗାରେ ବାଟି ଖେଳୁଛୁ ଆଉ ଗେମ୍ ଗୋଟେ ଆମର ଗୋଟେ ମୁଖ୍ୟ ଜିନିଷ ଆମେ ଗେମ୍ ଖେଳିକିନି ବୋଲେ ଗୋଟେ ମଜା ସମସ୍ତେ ଦେଖିବେ ସମସ୍ତେ ଗେମ୍ ଖେଳିବେ ସମସ୍ତେ ଆଉ ଗେମ୍ ଗୋଟେ ଆମକୁ ମାନେ ବହୁତ ଭଲ ଲାଗିବ ଆମର ଗେମ୍ ପଡ଼ିବି ବୋଲେ ଆମର ମାନେ ବାଟି ଖେଳିବା ବହୁତ ଇଚ୍ଛା ହେଉଛି ଗେମ୍ ତମର ବାଟି ମାଟି ଆମେ ଖେଳ ଛାଡ଼ିଦେଲୁ ଏବେ ସମସ୍ତେ ମୋବାଇଲ୍ କିଣିଲା ମୋବାଇଲ୍ କିଣିକିରି ଫ୍ରି ଫାୟାର୍ ଖେଳୁଛି